ହ୍ୟାଲୋ ଏଇ ତ ଏଇ ଦୁଇ ଦିନ ହେଲା ଆସିଛି ଆଉ କ'ଣ ଦୋକାନ ସବୁ ଭଲ ଚାଲିଛି ନା ହଉ ହଉ ହଁ ମୁଁ ଆଜି ସନ୍ଧ୍ୟାବେଳକୁ ଯିବି ତୁମର ଟିକେ କ'ଣ କ'ଣ ବିକ୍ରି କରୁଛ ସନ୍ଧ୍ୟା ହଉ ଦୋକାନରେ ପିଲା ରଖିଛୁ ନା ତୁ ଏକା ପିଲା ତୁ ଦୋକାନରେ ପିଲା ତୁ ଦୋକାନରେ ପିଲା ରଖିଛୁ ନା ଏକା ଆଉ ଭଲ ଆଉ ମୁଁ ଯାଇକି ପହଞ୍ଚିବି ଏଇ ସନ୍ଧ୍ୟାରେ ମୁଁ ତା'ହେଲେ ଜିନିଷ ଟିକେ ମୁଁ ତା'ହେଲେ ଜିନିଷ ଟିକେ କ'ଣ କ'ଣ ରେଟ୍ ନେଉଛୁ ବରା ଫରା

ଏଇ ଶୁଣୁ ଟିକେ ମୋ ପାଇଁ କିଛି କମ୍ ରେଟ୍ ହବ ନାହିଁ ହଉ ମୁଁ ଏଇ ସନ୍ଧ୍ୟାବେଳେ ଯିବି ଆଉ ଦେଖିବା ତୋ ଜିନିଷ କ'ଣ ଟିକେ ଭଲ ମନ୍ଦ ଟିକେ ଟେଷ୍ଟ କରିବା ହଉ ହଉ ହଉ